କୁକୁଡ଼ାର ଆମେ ଯତ୍ନ ନେଉଛୁ ସବୁଦିନେ ନେଉଛୁ ତାଙ୍କର ଖାଦ୍ୟ କେମିତି ଦିଆଯାଏ ପାଣି କେମିତି ଦିଆଯାଏ ତାଙ୍କର ମଳ କେମିତି ସଫା କରାଯାଏ ସେ ପ୍ରତି ବି ଆମେ ଧ୍ୟାନ ଦେଉଛୁ ତାଙ୍କୁ ପ୍ରତ୍ୟେକ ଦିନ ଦାନା ଦେଉଛୁ ତା'ପରକୁ ତାଙ୍କର ସପ୍ତାହକୁ ସପ୍ତାହ ଭ୍ୟାକ୍ସସିନ୍ ବି ଦିଆ ହେଉଛି ମାନେ କୁକୁଡ଼ା ଚିଆଁମାନେ କେମିତି ଭଲରେ ରୁହନ୍ତୁ ଅଣ୍ଡା ବି ଦିଅନ୍ତୁ ଭଲସେ ତା' ପ୍ରତି ଆମେ ଯେଉଁଠି ସଫା କରୁ ମଳସଫା କରୁ କୁକୁଡ଼ାମାନଙ୍କର ସେଇଠି ଆମେ ଯେଉଁ ପଟାସ ପାଣି କହୁଛୁ ଖାଲି ପାଦରେ ନ ଯାଇକି କି ଆମେ ଗଲା ଭିତରେ ତାଙ୍କର ଯେଉଁ ମଳ ସଫା କରିବାକୁ ଯାଉଛୁ ଆମକୁ ବି କିଛି ଜୀବାଣୁ ହେଉ ସେଇଟା ଜୀବାଣୁ ହୋଇକି ଆମର ବି କିଛି କ୍ଷତି ହେଉ ସେଇଟା ଆମେ ଚାହୁଁନୁ ତ ପଟାସ ପାଣିରେ ଗୋଡ଼ ଧୋଇକି ସେ ଭିତରୁ ମଳ ସଫା କରୁ ତାଙ୍କର ଯେତିକି ଅଣ୍ଡା ବି ଦେଉଛନ୍ତି କୁକୁଡ଼ାମାନେ ସେଇଟା ବି ଆମେ କାଢ଼ୁଛୁ ସେ ଜାଗାରୁ ଆଉ ଦୁଇ ପଇସା ବି ରୋଜଗାର କରୁଛୁ